ଏବେ ତ ପ୍ରତ୍ୟେକ କ୍ଷେତ୍ରରେ ଇଲେକ୍ଟ୍ରିସିଟିର ମହତ୍ତ୍ଵ ରହିଛି କାରଣ ସ ଆମେ ବିନା ଇଲେକ୍ଟ୍ରି ଜିନିଷରେ ଆମେ କୌଣସି ଜିନିଷ କରି ପାରୁନାହୁଁ ଇଲକ୍ଟ୍ରିକୁ ସବୁ ଜିନିଷରେ ଇଲେକ୍ଟ୍ରି ନା ଆମେ ଟିଭିଟେ ଲଗେଇଲେ ବି ଇଲେକ୍ଟ୍ରି ଗ୍ରାଇଣ୍ଡର୍ ଚଲେଇଲେ ବି ଇଲେକ୍ଟ୍ରି ମୋବାଇଲ୍ ଚଲେଇଲେ ବି ଇଲେକ୍ଟ୍ରି ଏସି ଚଲେଇଲେ ବି ଇଲେକ୍ଟ୍ରି ଫ୍ୟାନ୍ ଇଲେକ୍ଟ୍ରି ଗ୍ରାଇଣ୍ଡର୍ ଇଲେକ୍ଟ୍ରି ସବୁ ତ ଇଲେକ୍ଟ୍ରି ବିନା ଇଲକ୍ଟ୍ରିରେ କିଛି ବି ନୁହେଁ ହେଲେ ଆମେ ଇଲକ୍ଟ୍ରିରୁ କେମିତି ମାନେ କରେଣ୍ଟ୍ ନ ଖାଇକି ଆମେ ବିପଦରେ ନ ପଡ଼ିକି ତାକୁ କେମିତି ସୁରକ୍ଷିତ ରହିବା କାରଣ ସବୁ ଜିନିଷ ଯେତିକି ସୁବିଧା ସେତିକି ଅସୁବିଧା ଯଦି କିଛି ନ ମାନିକି ପାଣି ହାତ ହେଇକି କି ଅନ୍ୟମନସ୍କ ହେଇକି କରେଣ୍ଟ୍ ୟୁଜ୍ କରିବ ତା'ହେଲେ ନିହାତି କରେଣ୍ଟ୍ ଖାଇବାଟା ସୁନିଶ୍ଚିତ ଆଉ ତେଣୁକରି ଆମେ ଯେତେବେଳେ କାରବାର କରିବା ସେତେବେଳେ ନିଜକୁ ସତର୍କତା ଅବଲମ୍ବନ କରି ତାକୁ କଲେ ଆମେ ଠିକ୍ ସୁତ୍ରରେ କଲେ ଆମେ ଠିକ୍ ସେ ରହିପାରିବା ନିରାପଦରେ ରହିପାରିବା କାରଣ ଆମେ ଯେତେବେଳେ ୟୁଜ୍ କରିବା ସେତେବେଳେକୁ ଚପଲ ପିନ୍ଧିବା ନଚେତ୍ ହାତରେ ସକ୍ସ୍ ଲଗେଇଥିବା ଯଦ୍ୱାରା କି ଆମକୁ କରେଣ୍ଟ୍ ଲାଗିବନି ନହେଲେ ତଳେ ବସ୍ତା ପକେଇଥିବା ଅଖା ବସ୍ତା ପକେଇକି ତା ଉପରେ ଛିଡ଼ା ହେଇକି କାରବାର କରିବା ଯାହାବି ହେଲେ ଆମେ ଗୋଟେ ଜିନିଷ ୟୁଜ୍ କରିବା ପାଣି ହାତ ହେବାନି ହାତ ସବୁବେଳେ ପୋଛିକି ଶୁଖିଲା ହାତରେ କରେଣ୍ଟ୍କୁ ବ୍ୟବହାର କରିବା କରେଣ୍ଟ୍କୁ ଯେତେ ଆମେ ଦେଖି ଚାହିଁ ବ୍ୟବହାର କରିବା ଆମେ ସେତେ ସୁରକ୍ଷିତ ହେଇକି ରହିପାରିବା